ଆମର ଓଡ଼ିଶାର ଲୋକମାନେ କେତେ ଲୋକ ଅଛନ୍ତି ଆଉ ଗୀତରେ ନାଚରେ ଏଇ ଏମିତି ତାର ଜୀବନ ବିତାନ୍ତି ଆଉ କେତେ ଲୋକ ଅଛି ଖଟି ଖଟି ତାଙ୍କର ଜୀବନ ବିତାନ୍ତି ଯେମିତିକି ବର୍ଷା ବେଳେ ଧାନ ଚାଷ କରୁଛି ଧାନ ଉଠିଲା ପରେ ଏମିତି ରବି ଚାଷ କରୁଛି ତା'ପରେ ଆଉ ଥରେ ଧାନ ଚାଷ କରୁଛିି ତାର ଜୀବନ ଏମିତି ବିତି ଯାଉଛି ଆଉ କେତେ ଲୋକ ଅଛି ବାପା ମାର ଧନ ସମ୍ପତ୍ତି ଅଛନ୍ତି ସେମାନେ କ'ଣ କରନ୍ତି ସେମାନେ ଶୋଇ ଶୋଇ ଯେମିତି ଖାଉଛିି ବୁଲୁଛି ତାଙ୍କର ଚିନ୍ତା ଭାବନା କିଛି ନାହିଁ ଏମିତି କେତେ ଲୋକ ଅଛନ୍ତି ଆଉ ବହୁତ ଦିନ ଖଟନ୍ତି ସେମାନେ ଦିନସାରା ଟି ଭି ଦେଖି ଶୋଇଶୋଇ ମୋବାଇଲ୍ ଦେଖି ଦେଖି ତାଙ୍କର ଜୀବନ ସରି ଯାଉଛି ଏମିତି